ଅଞ୍ଚଳରେ ପ୍ରଚଳିତ ଧର୍ମ ଗୁଡ଼ିକ ମଧ୍ୟର ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଆମ ଏଇଠି ପ୍ରଚଳିତ ଅଛି ଆମ ହିନ୍ଦୁ ଗାଁ ମାନଙ୍କରେ ଆମ ଗ୍ରାମଅଞ୍ଚଳରେ ହିନ୍ଦୁମାନେ ବସବାସ କରିଥାନ୍ତି ମାଲକାନଗିରି ଖ୍ରୀଷ୍ଟିାଆନ ମୁସଲମାନ ବସବାସ କରିଥାନ୍ତି ଅଧିକାଂଶରେ ଆମକୁ ହିନ୍ଦୁ ଦେଖିବାକୁ ମିଳିଥାଏ ମାଲକାନଗିରି ଜିଲ୍ଲାରେ ହିନ୍ଦୁମାନଙ୍କ ସଂଖ୍ୟା ପ୍ରବଳ ବେଶୀ ହୋଇଥାଏ ଏବଂ ମୁସଲମାନଙ୍କ ସଂଖ୍ୟା ଟିକେ କମ୍ ଅଛି ଖ୍ରୀଷ୍ଟିାଆନ ବି ଅଛି ବାଲିମେଳାରେ ଖ୍ରୀଷ୍ଟିଆନ ଅଛି ଖ୍ରୀଷ୍ଟିଆନ ଚର୍ଚ୍ଚ ମଧ୍ୟ ଅଛନ୍ତି ସେଇଠି ପଢ଼ାପଢ଼ି ଖ୍ରୀଷ୍ଟିଆନ ଚର୍ଚ୍ଚମାନଙ୍କ ବିଷୟରେ ଜାଣିବାକୁ ପଡ଼ିଥାଏ ଆଉ ଗ୍ରାମ ଅଞ୍ଚଳରେ ବେଶୀ ହିନ୍ଦୁ ଦେଖିବାକୁ ମିଳିଥାଏ ମାଲକାନଗିରିରେ ମୁସଲମାନ ହିନ୍ଦୁ ଖ୍ରୀଷ୍ଟିଆନ ତିନୋଟି ମଧ୍ୟ ରହୁଛନ୍ତି